ହଁ ହ୍ୟାଲୋ କ'ଣ କରିବା ହଁ ହଁ ଫାଇଲ୍ କରିବା ଆଉ ଏମିତି ସବୁ ଗଛ ବୃଛ ସବୁ କାଟି ଦେଉଛନ୍ତି ଆଉ ଏମିତି ଅସୁବିଧାରେ ଲୋକମାନେ ସମ୍ମୁଖୀନ ହେଉଛନ୍ତି ହଁ ସେ କେସ୍ ଫାଇଲଟା କ ଫାଇଲଟା କରିବା ଆଉଁ ଆଉ ତୁ ଆସିବୁ କାଲି ଜଲ୍ଦି ସେଇଟା ଟିକେ ଦେଖିଦେବା ଯାହାଦ୍ୱାରା କି ହଁ ସେ କେସ୍ଟା ଦେବା ହଁ ସେ ସୁପ୍ରିମ୍ କୋର୍ଟ ଯାଏଁ ଯିବା ଆଉ ଯଦି ନ ହେଲା ସୁପ୍ରିମ୍ କୋର୍ଟ ଯାଏଁ ଯିବା ଆଉ ସେମାନେ ଯଦି ଏମିତି କରିବେ ତା'ହେଲେ ଲୋକମାନେ ତ ହଇରାଣରେ ପଡ଼ିଯିବେ ନା ଆଉ ସିଏ ଦୁନିଆ କଳକାରଖାନା ଏଇଠି ରଖୁଛନ୍ତି ଯେଉଁଥିରେ ଗଛ ଗୁଛ କାଟି ଦେଉଛନ୍ତି ତା'ଧୀରେ କଳକାରଖାନା ନିର୍ଗତ ହେଉଥିବା ଯେଉଁ ଧୂଆଁ ଗୁଡ଼ା ସେଇଟା ବ୍ୟାଡ଼ମିଣ୍ଟନ୍ ଖେଳାଇ ଲୋକମାନଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାର ଅଧେ ଅସୁବିଧା ହେଉଛି ଆଉ ଏଇଠି ତ ଅମ୍ଳଜାନ୍ ଟୋଟାଲି ନାହିଁ ଆଉ ଯାହା ଅଙ୍ଗାରକାମ୍ଳ ଆଉ ଦୁଇଟା ଯାକ ରହିବା ଦରକାର ନା ଅମ୍ଳଜାନ୍ ଅଙ୍ଗାରକାମ୍ଳ ଆଉ ନ ରହିଲେ କେମିତି କ'ଣ ହେବ ଲୋକମାନେ ତ ବହୁତ ଅସୁବିଧାର ସମ୍ମୁଖୀନ ହେବେ ଆଉ ଏଇଠି କାଟି ଦେଉଛନ୍ତି ଗଛ ବୃଛ ନିଶ୍ୱାସ ନେବାର ଅସୁବିଧା ହେଉଛି ଲୋକମାନେ ରୋଗଗ୍ରସ୍ତ ହେଉଛନ୍ତି ଆଉ ଏମିତିଆ କଥା ଆଉ ତୁ ଟିକେ କାଲି ବେଳା ବେଳି ଆସିବୁ ଆଉ କେସ୍କୁ ଫାଇଲ୍ କରିବା କେଜାଣି ସେଇଟା ସୁପ୍ରିମ୍ କୋର୍ଟ ଯାକେ ଯେତେ ପାରୁ ପର୍ଯ୍ୟନ୍ତ ଆମେ ଲାଗିବା ଆମେ ପାରୁ ପର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷା ହିଁ ଆମମାନଙ୍କର ଦାୟିତ୍ୱ ଆଉ ଆମେ ଯଦି ଏମିତି କରିବା ଆଉ ତା'ହେଲେ କେମିତି ହେବ ନା କ'ଣ କହୁଛ

ଆଉ ତାଙ୍କୁ ଫାଷ୍ଟ୍ ମାନେ ଦେଇଦେବା ଗୋଟେ ମାନେ ଧର ତା'କୁ ୱାର୍ନିଙ୍ଗ୍ ଦେଇଦେବା ସେ ଯଦି ଏମିତି କରିବେ ତା'ହେଲେ ଆମେ ବାଧ୍ୟ ହେବା ଯଦି ଗଛ ହଁ

ହଁ ହଁ ସେମାନେ ଯଦି ନ ବୁଝନ୍ତି ଆଉ କ'ଣ କରିବା ଲାଷ୍ଟ୍ରେ ଏଇଆ ହିଁ କରିବା ଆଉ କଳକାରଖାନା ଯେଉଁ କଳା ଧୁଆଁଗୁଡ଼ା ଆସୁଛି କଳା ଧୁଆଁଗୁଡ଼ା ସବୁ ଚାରିଆଡ଼େ ଖେଳଉଛି ମାନେ ଏଇଠି ସବୁ ମାନେ ଯେଉଁ ନଡ଼ିଆ ଗଛ ହେଉ କି ଆମ୍ବ ପଣସ ଗଛ ହେଉ ସେସବୁ ମାନେ ଆଉ ଏଗୁଡ଼ା ପୋଡ଼ି ଯାଉଛି ନା ଯେଉଁ ବଉଳ ହେରିକା ହେଉଛି ଯେଉଁ ଆମ୍ବ ବଉଳ ସେ ସବୁ ପୋଡ଼ିପାଡ଼ି ପଡ଼ିଯାଉଛି ନା ସେ କଳା ଧୂଆଁରେ ଆଉ କିଛି ଫଳି ପାରୁନି ଏମିତି ହେଲେ କେମିତି ହେବ ନଡ଼ିଆ ଗଛରେ ଫଳୁଥିବା ନଡ଼ିଆ ବି ହେଉନି ଆଉ ଏମିତି ସବୁ ଗଛ ବୃଛ ସବୁ କ୍ଷୟ କରୁଛନ୍ତି ସବୁ ଏହାଦ୍ଵାରା ଲୋକମାନଙ୍କର ବହୁତ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆମେ ଦେଖିବା କାଲି ଆଗ ଯାଇକି ନା ଏହି ବିଷୟରେ କଥାବାର୍ତ୍ତା ହେଇକି ନା କାଲି ସୁପ୍ରିମ୍ କୋର୍ଟ ଯାଏ ସେ ଯଦି ଭଲରେ ନ ମାନିଲେ ଭଲରେ ନ ବନ୍ଦ କଲେ ନବା ସୁପ୍ରିମ୍ କୋର୍ଟ ଯାକେ ଆଉ ନା କ'ଣ କହୁଛୁ

ହଉ ହଉ ରହୁଛି କାଲି ଦେଖା ହେବା ଆଉ କୋର୍ଟରେ ହଉ